ଆମ ସଂସ୍କୃତିର ମୁଖ୍ୟ ବୃତ୍ତି ହେଲା ଚାଷ ବା କୃଷି ଆଉ ଲୋକମାନେ ଏହି ବୃତ୍ତିରୁ କିଛି ସମୟ ଆଗରେ ଦୂରେଇ ଯାଉଥିଲେ ବାକି ଆଜିକାଲି ସମସ୍ତେ ଇଚ୍ଛୁକ ଇଚ୍ଛା କରୁଛନ୍ତି କାରଣ ଆଉ କୌଣସି ବୃତ୍ତିରେ ବହୁତ ପଇସା ପରିଶ୍ରମ ସମୟ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହାକି ଆଜିକାଲିର ସମାଜକୁ ତାହା ଇଚ୍ଛା ନାହିଁ ଯାହାକି ସହଜ ସୁବିଧା ଖୋଜିଥାଏ ତେଣୁ ସବୁଠୁ ସହଜ ଯାହାକି ହେଲା ମୋ ହିସାବରେ କୃଷି ଯାହାକି କମ ପଇସାରେ ବି କରିପାରିବେ ଯଦି ଅଧିକ ପଇସା ଥିଲେ ବି ବହୁତ ଲାଭଦାୟକ ହେଇପାରିବ ତେଣୁ କୃଷି ବି ବହୁତ ଭଲ ତା ଛଡ଼ା ମାଛ ଚାଷ ବି ଆଜିକାଲି ବହୁତ କରୁଛନ୍ତି ଯେକି ଆଜିକାର ପିଲାମାନେ ବି ଇଣ୍ଟରେଷ୍ଟେଡ଼ ଅଛନ୍ତି ମାଛ ଚାଷ କରିବାରେ ଏବଂ ବିଏସ୍ସି ରେ ତାହାର କୋର୍ସ ବି ଅଛି ଯାହାକି ପଢ଼ି ପଢ଼ିକି ବି ଆଜିକାଲିର ପିଲାମାନେ ଚାଷ କରିବାକୁ ଇଚ୍ଛା କରୁଛନ୍ତି ଏବଂ ଏହା ବହୁତ ଇଣ୍ଟରେଷ୍ଟେଡ଼ ତ ଆଜିକାଲି ଆଉ କିଏ କୃଷି ବା କୌଣସି ବ୍ୟବସାୟ ବୃତ୍ତିରୁ ଦୂରେଇ ଯାଉନାହାନ୍ତି ଯାହାକି ଦୂରେଇ ଯାଉଛନ୍ତି କେଉଁଠୁ ଚାକିରିଠୁ